ହ୍ୟାଲୋ ମୁଁ ଆପଣଙ୍କ କାର୍କୁ ବୁକ୍ କରିବାକୁ ଚାହୁଁଥିଲି କାଲି ପୁରୀ ଯିବା ପାଇଁ କେତେ ନେବେ କହୁଛନ୍ତି କି ଦୁଇ ହଜାର ନାହିଁ ମୁଁ ଗୋଟିଏ ମାସ ତଳେ ଯାଇଥିଲି ପନ୍ଦର ଶହ ଟଙ୍କା ଦେଇକି ଆପଣ ଦୁଇ ହଜାର ଟଙ୍କା କହୁଛନ୍ତି ଆଉ ଟିକେ କମ୍ କରନ୍ତୁ ସତର ଶହରେ ପକ୍କା କରନ୍ତୁ ଆପଣଙ୍କୁ ଦୁଇ ଶହ ଟଙ୍କା ଅଧିକା ଦେଲି ନାହିଁ ତା'ହେଲେ ଅଠର ଶହରେ ପକ୍କା କରନ୍ତୁ ହଁ ହଁ ହଁ କାଲି ଆପଣ ଆଠଟାରେ ଆସିକି ପହଞ୍ଚିବେ ବାରଟା ସୁଦ୍ଧା ମୋତେ ପୁରୀରେ ପହଞ୍ଚିବାର ଅଛି ପୁରୀରେ ପହଞ୍ଚିଲେ ଶ୍ରୀମନ୍ଦିର ଚନ୍ଦ୍ରଭାଗା ସବୁ ଦର୍ଶନ କରିବା ତା'ପରେ ମନ୍ଦିର ବି ଟିକେ ଜଲ୍ଦି ଦର୍ଶନ କରିବା ବାବା ମାଆ ଜେଜେ ଜେଜେମା ସମସ୍ତେ ଯାଉଛନ୍ତି ତ ପାଖକୁ ନେଇକି ଯିବାକୁ ପଡ଼ିବ ତ ଆପଣ ଜଲ୍ଦି ଆସିକି କାଲି ପହଞ୍ଚିବେ ଆଠଟା ସୁଦ୍ଧା ପହଞ୍ଚିଲେ ପୁଣି ମନ୍ଦିର ଦର୍ଶନ କରି କି ସମୁଦ୍ର ଦର୍ଶନ କରି କି ଯିବା କୋଣାର୍କ ଚନ୍ଦ୍ରଭାଗା ତ ଆପଣ ଯେତେ ଜଲ୍ଦି ପାରିବେ ଆଠଟା ସୁଦ୍ଧା ଆସିକି ପହଞ୍ଚି ଗଲେ ଭଲ ହେବ କ'ଣ କହୁଛନ୍ତି ଆପଣ ଆସିବେ ତ ଫାଇନାଲ ତ ହେଉ ଠିକ୍ ଅଛି ତା'ହେଲେ ଧନ୍ୟବାଦ